ଆମ ଜିଲ୍ଲାରେ ଅନେକ ଗୁଡ଼ିଏ ସମସ୍ୟା ଅଛି ଯେଉଁଟା କି ରାଜନୈତିକ ନେତାମାନେ ଆସି ଆମ୍ଭଙ୍କୁ ଅନେକ ପ୍ରକାରର ବିଭିନ୍ନ ସମୟରେ ଆସି ପ୍ରତିଶୃତି ଦେଇଥାନ୍ତି କିନ୍ତୁ ସେ ପ୍ରତିଶୃତିକୁ କାର୍ଯ୍ୟରେ କରି ନ ଥାନ୍ତି ଭୋଟ୍ ଆମର ଏଠାରେ ପ୍ରଥମ ହେଲା ରାସ୍ତା ନାହିଁ ପ୍ରତି ଗାଁକୁ ରାସ୍ତା ନାହିଁ ଯୋଗାଯୋଗ କରିବାକୁ ଅସୁବିଧା ହେଉଛି ଯାତାୟତ କରିବାକୁ ଅସୁବିଧା ହେଉଛି ପ୍ରତି ଗାଁକୁ ପାନୀୟ ଜଳର ବ୍ୟବସ୍ଥା ନାହିଁ ଯେଉଁଟା କି ଲୋକମାନେ ବହୁତ ବାଟ ପାଦରେ ଚାଲି ଚାଲି ଯାଇଁ ନଈ କିମ୍ବା ପୋଖୋରୀରୁ ପାଣି ଆଣି ତାକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ତ ସ୍କୁଲ ଅଛି କିନ୍ତୁ ସ୍କୁଲରେ ଶିକ୍ଷକ ନାହାଁନ୍ତି ମାନେ ଭଲ ଉଚ୍ଚ କୋଟିର ଶିକ୍ଷକ ନାହାଁନ୍ତି ଯେଉଁଟା କି ପିଲାମାନଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ତ ବିଲି ବିଜୁଳି ପାଇଁ ବି ଅସୁବିଧା ଅଛି ବହୁତ ପ୍ରତି ଗାଁକୁ ଆମର ବିଜୁଳି ନାହିଁ ଅନେକ ଗାଁ ମାନେ ଏଥର ରାଜନେତା ମାନେ ଭୋଟ୍ ପୂର୍ବରୁ ଆସନ୍ତି ଅନେକ ପ୍ରକାର ପ୍ରତିଶୃତି ଦିଅନ୍ତି ଯେ କି ଭଲ ସ୍କୁଲଟେ କରିବେ ଭଲ ଚିକିତ୍ସାଳୟର ବ୍ୟବସ୍ଥା କରିବେ ବିଜୁଳିର ବ୍ୟବସ୍ଥା କରିବେ ରାସ୍ତା କରାଇ ଦେବେ ପାନୀୟ ଜଳର ବ୍ୟବସ୍ଥା କରିବେ କିନ୍ତୁ ସେ ଭୋଟ୍ ସରିଗଲା ପରେ ରାଜନେତା ମାନେ ସେମାନଙ୍କର ପ୍ରତିଶୃତିକୁ ଭୁଲିଯାଆନ୍ତି ଆଉ ଆମେମାନେ ସେଇ ଅସୁବିଧାର ସମ୍ମୁଖୀନ ହୋଇଥାଉ ବର୍ତ୍ତମାନେ ଆମର କିଛି ରୋଗ ହେଲେ ଆମକୁ ବହୁତ ଦୂର ଯ ଯିବାକୁ ପଡ଼ୁଛି ଚିକିତ୍ସାଳୟ ହଉ ଚିକିତ୍ସା ବ୍ୟବସ୍ଥା ସୁବିଧା ନାହିଁ ଆମ୍ବୁଲାନ୍ସ ର ସୁବିଧା ନାହିଁ ଯେଉଁଟା କି ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି